ଆମର ଯୋଗଗୁରୁ ହେଲେ ରାମଦେବ ବାବା ସେ ବହୁତ ରୋଗ ଉପରେ ଯୋଗ ଯୋଗ କରିବା କୁହନ୍ତି ରାତି ଚାରିଟାରୁ ଉଠି ସେ ଯୋଗ ଶିଖାନ୍ତି ସେ ନିଜକୁ ଯୋଗ ଶିଖାଇ ଡାଇବେଟିସ୍ ହେଉ ବ୍ଲଡ଼୍ ପ୍ରେସର୍ ହେଉ ସବୁ ରୋଗର ଯୋଗ ଶିଖାନ୍ତି ସେ ନିଜକୁ ଯୋଗ କରି ନିଜେ ଏବେ ଇଏ ସୁସ୍ଥ ହୋଇକି ରହିଛନ୍ତି ସେ ବହୁତ ଯୋଗ ସବୁ ରୋଗର ଯୋଗ ଶିଖାନ୍ତି ତେଣୁ ତାଙ୍କଠାରୁ ଯୋଗ ଶିକ୍ଷା କରି ଆମେ ବହୁତ ଉପଲବ୍ଧ ହୋଇଛୁ ଉପକାରିତା ବି ପାଇଛୁ ଏବେ ଉପକାର ବି ପାଉଛୁ ତାଙ୍କଠାରୁ ସେ ମଣିଷକୁ ବହୁତ ମା ଦେଶକୁ ରୋଗ ରୋଗ ଔଷଧ ତରଫରୁ ଇଏ କରି ଯୋଗ ଶିକ୍ଷା ତରଫରୁ ଆଗେଇ ଦିଅନ୍ତି ଯୋଗ ହିଁ ମଣିଷ ଜୀବନରେ ଫାଇଦା ଆଣେ ଯୋଗ ରାମଦେବ ବାବା ବହୁତ ଯୋଗ ସବୁ ରୋଗର ଯୋଗ ଶିକ୍ଷା କରନ୍ତି ସେ କୁହନ୍ତି ଔଷଧ ପତ୍ର ନ ଖାଇ ଯୋଗ କର ଯୋଗ କରି ସବୁ ରୋଗକୁ ଦୂର କର ରୋଗ ଯୋଗ କଲେ ରୋଗ କେବେ ଆସିବନି ଦେହକୁ ରାମଦେବ ବାବା ଆମ ଯୋଗଗୁରୁ ସଂସାରରେ ସବୁ ଲୋକ ତାଙ୍କ ପ୍ରେରଣାରେ ଏବେ ଯୋଗ କରୁଛନ୍ତି ତାଙ୍କ ତାଙ୍କ ପାଇଁ ଉପକାରିତା ପାଉଛନ୍ତି ତାଙ୍କ ପାଇଁ ଆମେ ଯୋଗ ଶିକ୍ଷା କରି ସବୁ ରୋଗରୁ ଦୂରେଇ ଯାଉଛୁ ତାଙ୍କ ଦ୍ୱାରା ଆମେ ବହୁତ ଉପକୃତ ହେଉଛୁ ତାଙ୍କ ଦ୍ୱାରା ଆମେ ବହୁତ ସଫଳତା ପାଉଛୁ ସେ ବହୁତ ଯୋଗ ଶିକ୍ଷା କରି ଦେଶରେ ବହୁତ ଉନ୍ନତି ଆଣୁଛନ୍ତି ଦେଶରେ ବହୁତ ଯୋଗ ପାଇଁ ପ୍ରେରଣା ବି ଦେଉଛନ୍ତି ଦେଶରୁ ଛୋଟ ବଡ଼ ସମସ୍ତଙ୍କୁ ସେ ଯୋଗ ଶିକ୍ଷା କରିବାକୁ ଉତ୍ସାହିତ କରୁଛନ୍ତି ତେଣୁ ଯୋଗ ହିଁ ଆମର ଏକମାତ୍ର ସମାଧାନ ରୋଗର ସେ ନିଜେ ହିଁ ଯୋଗ କରନ୍ତି ଲୋକଙ୍କୁ ଉତ୍ସାହିତ କରନ୍ତି ଯୋଗ କରିବାକୁ ଯେତେ ସମୟ ପାଉଛ ଅଳ୍ପ ସମୟ ପଛେ ହୁଅ କିନ୍ତୁ ଯୋଗଟିଏ କର ଜୀବନରେ ଯୋଗ ହିଁ କର ଦିନରେ ଥରୁଟିଏ ଯୋଗ କର ଯୋଗ ଶିକ୍ଷା ଦ୍ୱାରା ଆମେ କେବେ ଆଉ କିଛି ପାଇପାରିବା ନାହିଁ ଯୋଗ ଦ୍ୱାରା ହିଁ ଆମେ ରୋଗକୁ ହଟାଇ ପାରିବା ଯୋଗ ଦ୍ୱାରା ବି ସବୁ ସମସ୍ୟାର ସମାଧାନ ହେବ ଶରୀରର ତେଣୁ ସେ ନିଜେ ଯୋଗ କରନ୍ତି ଲୋକଙ୍କୁ ଉତ୍ସାହିତ କରନ୍ତି ଯୋଗ କର ସେ ଶିଖାନ୍ତି ବି ଏମିତି ଯୋଗ କର ଯେଉଁ ରୋଗର ଯେଉଁ ଯୋଗ ସେ ଶିଖାଇ ଦିଅନ୍ତି ଡାଇବେଟିସ୍ ହେଉ ବ୍ଲଡ଼୍ ପ୍ରେସର୍ ହେଉ ଯେକୌଣସି ଥଣ୍ଡା ହେଉ ଯେକୌଣସି ରୋଗର ସେ ଯୋଗଟା ଏମିତି କହିଦିଅନ୍ତି ଏହି ପ୍ରଣାଳୀରେ ଯୋଗ କର ଏହି ପ୍ରଣାଳୀରେ ଯୋଗ କଲେ ଏହି ରୋଗଟା ଆମକୁ ଦୂରେଇ ଦେବ ଔଷଧପତ୍ର କେବେ ଖାଉ ନାହିଁ କିନ୍ତୁ ଯୋଗ କର ଯୋଗ କରିକରି ଆମ ଏ ରୋଗକୁ ହଟାଇ ଦିଅ ଔଷଧ ହିଁ ଏକମାତ୍ର ପନ୍ଥା ନୁହେଁ ଯୋଗ ହିଁ ମଣିଷ ରୋଗର ଏକମାତ୍ର ପନ୍ଥା ସେ ନିଜେ ଯୋଗ କରିକରି ସବୁ ରୋଗକୁ ତାଙ୍କ ଦେହରୁ ହଟାଇ ଦିଅନ୍ତି ନିଜେ ହିଁ ଶରୀରକୁ ସୁସ୍ଥ ରଖନ୍ତି ସମସ୍ତଙ୍କୁ କୁହନ୍ତି ଯୋଗ କରିକରି ରୋଗକୁ ହଟାଇ ଦିଅ ଆଉ ଥରୁଟିଏ ଦିନରେ ଯୋଗ କର ଯୋଗ କରି ଆମେ ସଂସାରରେ ରୋଗକୁ ହଟାଇ ଦେବା ସେ ଆମକୁ ପ୍ରେରଣା ଦିଅନ୍ତି ଉତ୍ସାହିତ କରନ୍ତି କରନ୍ତି କ'ଣ ଯୋଗ କର ତାଙ୍କ ଦ୍ୱାରା ବହୁତ ଉତ୍ସାହିତ ହୋଇଛୁ ଆଉ ଉତ୍ସାହିତ ହୋଇ ବି ଆମେ ଆଜି ଯେଉଁ ରୋଗ ତୋଗ ହଟାଇ ଦେଇଛୁ ଚିରୋପକୃତ ତାଙ୍କ ପାଖରେ ହୋଇଛୁ ସେ ଆମର ଯୋଗଗୁରୁ ହିଁ ସେମିତି ଥାଏ